ଆଜିକାଲି ପିଲାମାନେ ବିଭିନ୍ନ ପ୍ରକାର ଖେଳ ଖେଳନ୍ତି ଯାହା କି ହେଲା କ୍ରିକେଟ୍ ବାସ୍କେଟ୍ ବଲ୍ ଫୁଟବଲ୍ ହକି ଟେନିସ୍ ଇତ୍ୟାଦି ଏ ମଧ୍ୟରୁ ହେଲା କ୍ରିକେଟ୍ ରେ ଏଗାରଜଣ ପ୍ଲେୟାର୍ ପ୍ଲେୟାର୍ ଖେଳନ୍ତି ଓ ବାସ୍କେଟ୍ ବଲ୍ ରେ ବାରଜଣ ପ୍ଲେୟାର୍ ଖେଳନ୍ତି ଓ ଫୁଟବଲ୍ ରେ ମଧ୍ୟ ବାରଜଣ ପ୍ଲେୟାର୍ ଖେଳନ୍ତି ଓ ହକିରେ ଦଶଜଣ ପ୍ଲେୟାର୍ ଖେଳନ୍ତି ଓ ଟେନିସ୍ ରେ ଦୁଇଜଣ ପ୍ଲେୟାର୍ ଖେଳନ୍ତି ଆଜିକାଲି ଫୁଟବଲ୍ ଆଉ କ୍ରିକେଟ୍ ଲୋକପ୍ରିୟତା ହାସିଲ କରିପାରିଛି ଲୋକମାନଙ୍କୁ କ୍ରିକେଟ୍ ବହୁତ ପସନ୍ଦ ଓ ଫୁଟବଲ୍ ମଧ୍ୟ ବହୁତ ପସନ୍ଦ ଏବେବି ହକି ଏବେବି ହକି ବେ ଖେଳ ବେଶୀ ପସନ୍ଦ କରୁଛନ୍ତି ଓ ଆମ ଭାରତର ଜାତୀୟଖେଳ ମଧ୍ୟ ହକି ଅଟେ ପୁଅ ଝିଅ ମିଶିକି ହକି ଖେଳନ୍ତି